ବଗିଚାରେ ଆମେ ବହୁତ କିଛି ଫୁଲ ଗଛ ଆମେ ଲଗେଇଛୁ ଫୁଲ ଗଛ କୁସୁମ ଫୁଲ ମନ୍ଦାର ଫୁଲ ଜିନିଆ ଫୁଲ ଟଗର ଫୁଲ ଗୋଲାପ ଫୁଲ ସୁଗନ୍ଧ ରାଜ ନାଲି ମନ୍ଦାର କନିଅର ରଜନୀଗନ୍ଧା ଏମିତି କିଛି ବହୁତ ବହୁତ ଫୁଲ ଗଛ ଲଗେଇଛୁ ଆମେ ଫୁଲ ଗଛ ଅବଶିଷ୍ଟ ଫୁଲ ଆମେ କିଛି ଠାକୁର ଘରେ ନେଇ ପୂଜା କରୁ ଆଉ କିଛି ଫୁଲ ଆମେ ପଡ଼ିଶା ଘରକୁ ଦେଉ ଆଉ ଅବଶିଷ୍ଟ ଫୁଲ ଆମ ଫୁଲ ଆମ ମନ୍ଦିରରେ ନେଇକରି ଦେଉ ଆଉ କିଛି ବଞ୍ଚିଲେ ନେଇକରି ବଜାରରେ ବି ବିକ୍ରି କରୁ ବାରିରେ ଆମେ ଫଳ ଚାଷ କରିଛୁ ଫଳ ନଡ଼ିଆ ପଣସ ସପୁରୀ ଆମ୍ବ ଏମିତି କିଛି କନ୍ଦମୂଳ କଦଳୀ ଟମାଟୋ ବାଇଗଣ ଏମିତି କିଛି ବହୁତ କିଛି ଫଳ ଚାଷ କରିଛୁ ସେ ତାକୁ ସବୁ ଆମେ ଖାଉ ବନ୍ଧୁବାନ୍ଧବ ନେଇକି ଦେଉ ଆଉ କିଛି ସାହି ପଡ଼ିଶା ବାଣ୍ଟୁ ଆଉ ଅବଶିଷ୍ଟ ଆମେ ବଜାରରେ ନେଇ ବିକ୍ରି କରୁ ସେଥିରୁ ପଇସା କିଛି ବାହାରିଲେ ଆମେ ବାରିଘରେ ଆଉ କିଛି ପରିବା ଭରଣ କରିପାରିବୁ ସେଠି